ହଁ ସାଙ୍ଗ ଏ କାଲି ପହରଦିନ ଆଡ଼େ ବାହାରିବି ଆଉ ହଁ ଭୋଜି କରିବା କୋଉଠି ଯିବା ହେଲେ ଦେଓମାଳି ଆଉ ଦେଓମାଳି ପଳେଇବା ଆଉ ହଁ ବହୁତ କାର୍ଯ୍ୟକ୍ରମ ତ ଅଛି କିଏ କିଏ ଯିବା ଦେଓମାଳି ହଉ ଠିକ୍ ଅଛି ତୁମ ଫ୍ୟାମିଲି ଆମ ଫ୍ୟାମିଲି କେମତି କାର୍ରେ ଯିବା କି କୋଉଠି ଆଉ ବୁକିଂ ପାଇଁ ବୁଝାବୁଝି କରିଛ କେମିତି ହଁ ବୁକିଂ କରିବାପାଇଁ ତ ସେ କିଲୋମିଟର୍ ଅନୁସାରେ ନେଉଛନ୍ତି ଆଉ ଏଇଠୁ ଦେଓମାଳି କିଲୋମିଟର୍ ହେଉଛି ପଚାଶ ଷାଠିଏ

ହଁ ଏନଜୟମେଣ୍ଟ୍ କରିବା ଆସିବା ଆଉ ହଁ ଭୋଜିଭାତ କରିବା ସମସ୍ତେ ମିଶିକିନା ଆଉ ଫ୍ୟାମିଲିଟା ଯାଇଥିବେ ଏତେ ଯେ ହଁ ଏତେଦିନର ମିଶା ଆମେ ଦୁଇଜଣ ଦୁଇସାଙ୍ଗ ମିଶିକିନା ତ ଯାଉଛୁ ଆଉ କେତେ ମଜା ମସ୍ତି କରିବାର ଆଉ ଗୋଟେ ଜାଗାରେ ନେଇଥିବା ଲେଖାଲେଖି କରି ଦୁଇ ସାଙ୍ଗର ଗୋଟେ ଚିହ୍ନ ହେଲେ ଥିବ ଆଉ ହଁ ପ୍ରବନ୍ଧ ଗୋଟେ ଲେଖିବା ଆଉ ହଁ ଏଥର ତ ଦେଓମାଳିରେ ଚଢ଼ିବା ପାଇଁ ସ୍କାଏ ଡାଇଭିଂ କ'ଣ କ'ଣ ସମୂହ ସବୁ ପ୍ରକାର ଆଣୁଛନ୍ତି ଆଉ ହଁ ବୁଲାବୁଲି କରିବା ପାଇଁ ଅଛି ଆମ ନାମଦଳି ସୁନାବେଡ଼ା ଲାଇନ୍ ଆଡ଼େ ଏମତି ପାର୍କ ଫାର୍କ କ'ଣ ଡାଇନେସୋର୍ ପାର୍କ କ'ଣ ଅଛି ଆଉ ସିଆଡ଼େ ବୁଲିକିନା ସବୁ ସବୁ ଏନଜୟ କରିକି ଆସିବା ଫ୍ୟାମିଲି ସମସ୍ତେ ସାଙ୍ଗରେ ଆଉ ହଁ ଡାଏରୀରେ ଲେଖାଲେଖି ହଁ ସମୟ ହେଉଛି ବୋଲେ ଯିବା ଆଉ ସମୟ ଆଉ ହେଉନାଇଁ ବୋଲେ ପଳେଇବା ଆଉ ହଁ ଆଉ ଦୁଇ ସାଙ୍ଗ ତୁମେ ହୁଁ ଦୁଇସାଙ୍ଗ ମିଶି ତ ପୂରା ଖେଳାଖେୋଳି କୁଦାକୁଦି କରୁଥିଲୁ ଏବେ ତ ଦେଓମାଳି ଚଢ଼ିବା ଅପେକ୍ଷା ଦୁଇଜଣ ଆଗରେ ଯିବା ଆଉ ହଁ ଟାଇମ୍ ତ ଲାଗିବ ଆଉ ହଁ ପହରଦିନ ଆଡ଼େ ବାହାରିବି ଆଉ ଟ୍ରେନ୍ ଟ୍ରେନ୍ ଆସେ ହଁ ଟ୍ରେନ୍ ତ ଏୟା ହଁ ଷ୍ଟେସନ୍ରେ ଥାଅ ମୁଁ ଆସିବି ଆଉ କାଲି ପର୍ଯ୍ୟନ୍ତ ହଉ ଠିକ୍ ଅଛି ଆଉ ରଖୁଛି ସାର୍